ମୁଇଁ ଯେତେବେଲେ ଜଙ୍ଗଲ୍ କେ ଲମ୍ବା ରାସ୍ତା ଗଲା ମୁଇଁ ଚାଲିଶ୍ କିଲୋମିଟର୍ ଦୁରିଆ ଭବାନୀପାଟ୍ଣା ସେନ୍କେ ମୁଇଁ ଚାଲି ଚାଲି ଜଙ୍ଗଲ୍ ବାଟେ ପଡ଼୍ଲା ଜଙ୍ଗଲ୍ ଭିତର୍ କେ ଗଲାବେଲ୍କେ କେତେ ସୁନ୍ଦର୍ ସୁନ୍ଦର୍ ଗଛ୍ ଖୁଟ୍ କେତେ ଜିନିଷ୍ ଦେଖ୍ବାକେ ମିଲ୍ଲା ମୁଇଁ ଦୁଇଟା ବେଲେ ଇ'ଟା ସକାଲେ ବାହାର୍ଲି ଆଠ୍ ବଜେ ଆଡ଼େ ତ ଚାଲି ଚାଲି ଗଲି ଅଧା ବାଟେ ଜଙ୍ଗଲ୍ ଥିଲା ସେ ଜଙ୍ଗଲ୍ନେ ଆରାମ୍ ସେ ଗଲି ସେନେ ଦେଖ୍ଲି ଆରାମ୍ ସେ ପଶୁ ପକ୍ଷୀମାନେ ସବୁ ଥାନ୍ କେତେ ଗଛ୍ ଖୁଟ୍ ସୁନ୍ଦର୍ ଜଙ୍ଗଲ୍ ଜଙ୍ଗଲ୍ ର ପରିବେଶ୍ ତ ବଢ଼ିଆ ଲାଗ୍ସି ଜଙ୍ଗଲ୍ ଭିତ୍ରେ ଆରମ୍ ସେ ପବନ୍ ଜଙ୍ଗଲ୍ ର ପବନ୍ ବଢ଼ିଆ ସେନ ଗଛ୍ ଖୁଟ୍ ସେନର୍ କେନେ ଲାଇଟ୍ ପଡ଼ୁଥିସି କେନେ ଲାଇଟ୍ ନାଇଁ ପଡ଼ୁଥାଏ ଏନ୍ତି କରି କରି କେତେ ବଢ଼ିଆ ହେଇକରି ବୁଲାବୁଲି କରୁ କରୁ ମତେ ବେଲ୍ ବୁଡ଼ିଗଲା ବେଳ୍ ବୁଡ଼୍ଲା ବେଲ୍କେ ସେନେ ଭଲ୍ ଲାଗ୍ଲା ସୂର୍ଯ୍ୟଅସ୍ତ ହେବାର୍ ଟା ଦେଖିକରି କେତେ ପକ୍ଷୀମାନେ ଉଡ଼ି ଉଡ଼ି ନିଜର୍ ବସାକେ ଯାଉଥିଲେ କେତେ ପଶୁମାନେ ତାକଁର୍ ଘର୍କେ ଫେରୁଥିଲେ ହାତୀମାନେ କେତେ ଜିନିଷ୍ ଦେଖ୍ବାକେ ମିଲ୍ଲା ସେ ଜଙ୍ଗଲ୍ ପାଖେ ଯେ ସରିଗଲା ସେନର୍ ପ୍ରକୃତିକେ ତ କହେଲେ ନାଇଁ ସରେ ପ୍ରକୃତି ଏତେ ବଢ଼ିଆ ଜଙ୍ଗଲର୍ ସିନ୍ ଯେ ଛାଡ଼ି ଦେଲେ ତ ନାଇଁ ନା ଗାଉଁଲି ଆଜିକାଲି ର ସହର୍ ଗାଉଁଲିଆ ହେଇଗଲା ସହର୍ ନେ କା'ଣା ଜଙ୍ଗଲ୍ର ତା'ର୍ ଇ'ଟା ସୋର୍ ପାଏବେ ଜଙ୍ଗଲ୍ର କଥା ଜଙ୍ଗଲ୍ର ଲୋକ୍ ଏକା ଗାଁ'ର୍ ଲୋକ୍ ଏକା ପଲ୍ଲୀର୍ ଲୋକ୍ ଏକା ସୋର୍ ପାଏବେ ଏରା ସହର୍ ର ଲୋକ୍ ତ ସୋର୍ ଏକା ନାଇଁ ପାଆନ୍ ଜଙ୍ଗଲ୍ ପାଖେ ପାହାଡ଼୍ ପାଖେ ଯିଏ ଘର୍ ବନେଇଛେ ସେ ଏକା ଜାନ୍ବା ସୂର୍ଯ୍ୟଅସ୍ତ ଆରୁ ସୂର୍ଯ୍ୟଉଦୟ ହେବାର୍ଟା